ହଁ ଏ ସିନି ଆସୁଛୁ ବାର ଦିନ ବୁଲିଲା କ'ଣ ବାଲିଯାତ୍ରା ହଁ ଆମେ ଆସିଛୁ କ'ଣ ଏଠି ତ ଯୋଉ ଭିଡ଼ ପ୍ରବଳ ଭିଡ଼ ଆଉ ଯାଇହେଉନି ବହୁତ ଭିଡ଼ ଆଉ କ'ଣ କରିବ ଏ ଭିଡ଼ ଆଡ଼େ ଯୋଉ ବାଟରେ ଆସିଲା ବେଳେ ଯୋଉ ନାଲି ମାଟି ଉଡ଼ିଲା ତାହେଲେ ଶାଢ଼ୀଫାଡ଼ିର ଅବସ୍ଥା ନାହିଁ ଆଉ ସେ ଯୋଉ ମାଛ ଶୁଖୁଆ ଯୋଉ ଗ୍ୟାସ୍ ହେଉଛି ସେଠି ରାସ୍ତାରେ ଆସିହେବନି ଆଉ କ'ଣ କରିବ କହୁନ ଏ ପାରାଦ୍ୱୀପ ଏମିତି ବନ୍ଦର ଖାଲି ମାଛ ଶୁଖୁଆ ଗନ୍ଧ ଆଡ଼େ ଇଏ ଆଉ ତୁ କୋର୍ଟ ଆଡ଼େ ଯାଇଥିଲୁ ବୁଲି ହଁ ବହୁତ ବଡ଼ ବଡ଼ ଯାଗା ବହୁତ ସବୁ ଜାପାନ୍ ଅଷ୍ଟ୍ରେଲିଆ ବହୁତ ଆଡ଼କୁ ସବୁ ବାହାର ସବୁ ଯାଉଛି ନା ଅଲଗା ସବୁ ସେଠୁ ଗାଡ଼ି ଫାଡ଼ିରେ ଯାଉଛି ଆଉ ବହୁତ ବଡ଼ ବଡ଼ ଯାହାଜ ସବୁ ମାଛ ଧରୁଛନ୍ତି ବୋଟ୍ ସବୁ ସମୁଦ୍ରରେ ଆଉ କ'ଣ ଯାହାଜ ସବୁ ଦେଖିଲୁ ଆଉ ଆମେ ସବୁ ଦେଖିଲୁ ଆଉ ଏଠୁ ସବୁ ଖାଇଲ କ'ଣ ଏଠୁ ତ ବାଲିଯାତ୍ରାରେ ବାଲିଯାତ୍ରା ଠୁଙ୍କାପୁରୀ ପ୍ରସିଦ୍ଧ

ଭିଡ଼ ପ୍ରବଳ ଆଉ ଠେଲାପେଲା ଗାଡ଼ିରେ ଯାଇ ହେଉନି ଜାମ୍ ବହୁତ ଆଉ ଆମେ ବାଇକ୍ ଆମେ ବାଇକ୍ରେ ଆସିଥିଲୁ ବୋଲି ବହୁତ ଭିଡ଼ ଠେଲାପେଲାରେ ଜମା ଯାଇହେଉନି ଆଉ ଷ୍ଟଲ୍ ତ ବହୁତ ପଡ଼ିଛି କିଣାକିଣି ଆମେ କଲୁ ସବୁ ଭଲ ରେଟ୍ରେ ସବୁ ଏଠି ମିଳୁଛି ସବୁ ବାଲିଯାତ୍ରା ରେ ସବୁ ଆଉ ପଳେଇବୁ ଆଉ ଘଣ୍ଟା ଦୁଇ ଘଣ୍ଟା ରହିକିରି ବୁଲାବୁଲି କରିକିରି ପଳେଇବୁ ଆଉ ଯାତ୍ରାଫାତ୍ରା ବି ହେଉଛି ଠାଏ ଠାଏ ମେଲୋଡ଼ି ଫେଲଡ଼ି ବି ହେଉଛି ସବୁ ଏଠି ମିଳୁଛି ନା ଆଉ ଦେଖିପାରିବୁନି ଘରେ କେହି ନାହାନ୍ତି ପଳେଇବୁ ଆଉ ବୁଲାବୁଲି କରିବୁ ଆଉ ଆଉ କ'ଣ କରିବା ଆଉ ଏମିତି ସବୁ ଅସୁବିଧା ଆଉ ଆଉ ବହୁତ ଏଠି ଟିକେ ଏତେ ବାଟ ପୁଣି ଆମେ ଯିବୁ ନା ଗାଡ଼ିରେ ଆଉ ଏମିତି ଆଉ ପାରାଦ୍ୱୀପ ନୂଆ ଆସିଥିଲି ତ ଭଲ ଲାଗିଲା ଜାଗାଟା କିନ୍ତୁ ଆଉ ଆମେ ତ ବୁଲିବା ପାଇଁ ଆସିଥିଲେ ଆଗକୁ ଭବିଷ୍ୟତ ଆମ ପିଲାମାନେ କହିବେ ମାଆ କୋଉଠି ଯାଇଥିଲା ବୁଲିବା ପାଇଁ ଭଲ ମନ୍ଦ ଛୋଟ ହେଇଛନ୍ତି ନା ଦେଖିବା ପ୍ରବନ୍ଧ ହିସାବରେ ହଁ ପ୍ରବନ୍ଧ ହିସାବରେ ଗୋଟେ ରଚନା ଭଳିଆ ତାଙ୍କୁ ସବୁ କହିବ ଆଉ କହିବାକୁ ପଡ଼ିବ ଆଉ ପିଲାମାନଙ୍କ ଆଗରେ ଆଉ ହଁ ପିଲା ଆମେ ଜାଣିବେ ଆମ ମାଆ ମାନେ ଯାଇଥିଲେ ପାରାଦ୍ୱୀପ ଏମିତି ଗୋଟେ ଜାଗା ବାଲିଯାତ୍ରା ଏମିତି ସବୁ ଏଠି ଅଛି ଏମିତି ଆଉ ହଁ ସେମାନେ ବି ଆସିବେ ନା

ବିଶ୍ୱକର୍ମା ପୂଜା ବି ହୁଏ ଗୋଟେ ସେତେବେଳେ ବି ବହୁତ ଭିଡ଼ ହୁଏ ବହୁତ ବଡ଼ ବଡ଼ ମେଢ଼ ହୁଏ ଆଉ ସେଟା ଆଉ ଗୋଟେ ଟାଇମ୍ରେ ହୁଏ ଆଉ ବହୁତ ମେଢ଼ ବହୁତ ମେଢ଼ ହୁଏ ଭିଡ଼ ତ ପ୍ରବଳ ବହୁତ ସାରା ଓଡ଼ିଶା ଆସନ୍ତି ନା ବହୁତ ଭିଡ଼

ହ ଆଉ କ'ଣ କହୁଛୁ ଆଉ ଯିବା ଆଉ ସମୟ ହେବନି ଆଉ କ'ଣ ଆଉଛି ରଖୁଛି